ମୋତେ ପାସ୍ପୋର୍ଟ ଦରକାର ମୁଁ ପଢ଼ିବାକୁ ଚାହୁଁଛି ଆଗକୁ ବଢ଼ିବାକୁ ବି ଚାହୁଁଛି ମୋତେ ପାସପୋର୍ଟ ଟିକେ କରିଦିଅନ୍ତୁ

ଏହିପରି ଭାବନ୍ତୁ ଯେ ଆପଣ ବିଦେଶରେ ପଢ଼ିବା ପାଇଁ ଆପଣଙ୍କ ଯୋଜନା ବିଷୟରେ ଜଣେ ତୁମ ତୁ ସହ କଥା ହେଉଛନ୍ତି ଏହି ସୁଯୋଗ ବିଷୟରେ ଆପଣଙ୍କ ଉତ୍ସାହ ଏବଂ ପାସ୍ପୋର୍ଟ ନିଯୁକ୍ତି ବୁକ୍ କରିବାକୁ ଆବଶ୍ୟକତା ବିଷୟ ବିଷୟରେ ପ୍ରକାଶ ଅଟେ ତେଣୁକରି ମୁଁ ଏହା ଚାହୁଁଛି ଯେ ମୋତେ ଭଲକି ପାଠ ପଢ଼ିବାକୁ ଦିଅନ୍ତୁ ମୁଁ ଭଲରେ ରହିବି ପାଠ ପଢ଼ିବି ମୁଁ ହାତେ ମୁଁ କାମ କରିବି ଏତିକି ହିଁ ମୁଁ ଚାହୁଁଛି ଏତିକି ହିଁ ମୋ ଇଚ୍ଛା